କଥାରେ ଅଛି ଚାକିରୀ କରିବ ପୋଲିସ୍ ମାଛ ଖାଇବ ଇଲିସି କିନ୍ତୁ ସେହି ପୋଲିସ୍ ଚାକିରି କରିବା ପାଇଁ ଲୋକମାନଙ୍କୁ ଉପଯୁକ୍ତ ରାସ୍ତାରେ ନେଉଥିବା ମଣିଷ ଜଣକ ହେଉଛନ୍ତି ଶିକ୍ଷକ ଯିଏକି ପ୍ରତେକ ବ୍ୟକ୍ତି ମନରେ ତଥା ତାଙ୍କ ଦୈନଦିନ ଜୀବନରେ ତାଙ୍କୁ ଜ୍ଞାନର ପ୍ରଦୀପ ଦେଇଥାନ୍ତି ତଥା ସେମାନଙ୍କୁ ସମାଜରେ ଉପଯୁକ୍ତ ଭାବରେ ଚଳିବା ପାଇଁ ଦିଗ୍ଦର୍ଶନ ଦେଇଥାନ୍ତି ତେଣୁ ମୁଁ ମୋର ପର ପିଢ଼ିମାନଙ୍କୁ ଉପଯୁକ୍ତ ଭାବରେ ସୁନ୍ଦର ନାଗରିକ ଗଢ଼ି ତୋଳିବାର ଉଦ୍ଦେଶ୍ୟ ରଖିବା ସହ ସେମାନଙ୍କୁ ସମାଜରେ କିପରି ଉପଯୁକ୍ତ ବ୍ୟକ୍ତି ଭାବରେ ସ୍ଥାପନ କରିବା ପାଇଁ ମୋର ମନୋନିବେଶ କରିବି